ଗ୍ରାମୀଣ ସମୁଦାୟରେ ଖେଳ ଖେଳିବା ମାଧ୍ୟମରେ ବ୍ୟକ୍ତିମାନେ ଦକ୍ଷତା ବିକଶିତ କରିପାରନ୍ତି ଖେଳିବା ଦ୍ଵାରା ମୁଣ୍ଡ ମସ୍ତିଷ୍କ ଭଲ ରୁହେ ଭାଇଚାରା ସୃଷ୍ଟି ହୁଏ ଦେହ ମନ ଭଲ ରୁହେ ଗୋଟେ ଗାଁରୁ ଅନ୍ୟଜଗାକୁ ଖେଳ ଖେଳି ଯାଇ ପଇସା ରୋଜଗାର କରନ୍ତି ଇତ୍ୟାଦି କରନ୍ତି